ଓଡ଼ିଶାର ଧାର୍ମିକ ବିବାଦ କହିଲେ ଆମର ହିନ୍ଦୁ ମୁସଲମାନ୍ ଖ୍ରୀଷ୍ଟିୟାନ୍ ଏମାନଙ୍କ ଭିତରେ ବିବାଦ ହୋଇଥାଏ ବିଭିନ୍ନ ସମ୍ପ୍ରଦାୟ ସେ ହେଲେ ଆମର ହିନ୍ଦୁ ଆଉ ମୁସଲମାନ୍ ହିନ୍ଦୁ ମୁସଲମାନ୍ ଭିତରେ ପ୍ରାୟତଃ ବିବାଦଟା ଲାଗି ରହିଥାଏ ଆଉ ଯେନ୍ ମଝିରେ ଆମର କନ୍ଧମାଳ ହିଂସା ହେଇଥିଲା ହିନ୍ଦୁ ମୁସଲମାନ୍ ଭଦ୍ରକରେ ବି ସେ ହେଇଥିଲା କଟକରେ ବି ହୋଇଥିଲା ହିନ୍ଦୁ ମୁସଲମାନ୍ ଭିତରେ ସବୁବେଳେ ପାଇଁ ସାମ୍ପ୍ରଦାୟିକ ବିବାଦ ଲାଗି ରହିଛି ଧାର୍ମିକ ବିବାଦ ଆମ ଧର୍ମ ଅଲଗା ହିନ୍ଦୁମାନଙ୍କ ଧର୍ମ ଅଲଗା ମୁସଲମାନ୍ଙ୍କର ଧର୍ମ ଅଲଗା ଖ୍ରୀଷ୍ଟିୟାନ୍ମାନଙ୍କର ଧର୍ମ ବି ଅଲଗା ହୋଇଥାଏ ଆମ ତାଙ୍କ ଧାର୍ମିକ ବିବାଦ ବି ଆମର ସେମିତି ଲାଗି ରହିଥାଏ ଆମର ହିନ୍ଦୁ ଆମେ ହିନ୍ଦୁ ଦେବତାଙ୍କୁ ପୂଜା କରୁ ସେମାନେ ଖ୍ରୀଷ୍ଟିୟାନ୍ ଖ୍ରୀଷ୍ଟିୟାନ୍ ସେମାନେ ଦେବ ତାଙ୍କ ଦେବତାଙ୍କୁ ସେ ପୂଜା କରନ୍ତି ଆଉ ମୁସଲମାନ୍ ମାନେ ତାଙ୍କର ତାଙ୍କ ଦେବତାଙ୍କୁ ସେମାନେ ପୂଜା କରିଥାନ୍ତି ଅଲଗା ଅଲଗା ଧର୍ମ ହେବାରୁ ବିବାଦଟା ଆମର ସାଧାରଣତଃ ଲାଗି ରହିଥାଏ